ହଁ ଓଡ଼ିଆ ଆମ ଓଡ଼ିଆ ରେ ଭାଷା ହିନ୍ଦୀ ଭାଷା କିଛି ମିଶି ମିଶିକା ଅଛି ଆମେ କିଛି କିଛି ଜାଣିପାରୁଛୁ ଓଡ଼ିଆ କହିନେ ହିନ୍ଦୀ ବି ଆମେ କିଛି ବୁଝିପାରୁଛୁ କିଛି ଜାଣିପାରୁଛୁ ଆଉ ସେମାନେ ବି ଆମ କତୁରୁ ଶିଖିକି କିଛି ଜାଣୁଛନ୍ତି ଆଉ ପିଲା ତ ସବୁ ଯାଇକିନି ସିଆଡ଼େ ବାହାରେ ରହିକିନି ଶିଖିଲେଣି ଆମେ ବି ସୁଧା ତାଙ୍କ କତୁରୁ ପଦେ ପଦେ ଶୁଣିକିରି ଶିଖୁଛୁ ଜାଣୁଛୁ ଆଉ ଗୋଟେ ଗୋଟେ ଜଣାପଡୁଛି ଯେ ହିନ୍ଦୀ କଥା ସେଟା ଓଡ଼ିଆ କଥା ସମାନ ଲାଗୁଛି ଆଉ ଓଡ଼ିଆ ହଁ ଭଲ ଆମେ ଜାଣିଛୁ କିଛି ଜାଣିଛୁ କିଛି ଜାଣିନୁ ଆଉ